ହ୍ୟାଲୋ କ'ଣ କରୁଛୁ ସାଙ୍ଗ ମୁଁ ବି ବସିଛି ଜାଗର ବିଷୟରେ ଟିକେ ଆଲୋଚନା କରିବାକି ତୋର ମୋର ଜାଗର ଯିବା ବୁଲିବା ପାଇଁ କ'ଣ କ'ଣ ନେବୁ ସବୁ ଫଳ ମୂଳ ନେବା କେତେ ସମୟ ଯାଏଁ କେ ଦୀପ ଜାଳିବା ମହାଦୀପ କେତେବେଳକୁ ଉଠିବ ବାର ଟା ଟାଇମି ନିର୍ଜଳ ନିର୍ଜଳ ରହିବା ନା ଜଳଖିଆ ଖାଇକି କରିବା ନିର୍ଜଳ ରହିବା କ'ଣ ନୀଳକଣ୍ଠେଶ୍ୱର ହ ହଉ ଆଉ ଯିବାତ ଦିଦି ଇଏ ଯେଉଁ ନୀଳକଣ୍ଠେଶ୍ୱର ପାଖରେ ଦେଖିବଯେ ଜାଣିଛ ନା ନାହିଁ ଶିବଙ୍କର ଅତି ପ୍ରିୟ ଫୁଲ କ'ଣ ଜାଣିଛ ଟି କେତକୀ କେତକୀ ଆଉ ପଳାଶ ପଳାଶ ଫୁଲର କେତକୀ ଫୁଲ ନୁହଁ ବଜାରରେ ଗୋଟାକ ଅଢ଼େଇଶ ଟଙ୍କା ଆଉ ମୁଁ ଆର ବର୍ଷ ଆଣିଥିଲି ଯେ ଶହେ ପଡ଼ିଥିଲା ଏ ବର୍ଷ ପଚାରୁ ଥିଲି ଯେ ଅଢ଼େଇଶ କହୁଥିଲା କହିଲାକି ଅଢ଼େଇଶ ଟଙ୍କା ପଡ଼ିବ ବୋଲି ହଉ ଠିକ୍ ଅଛି ଆଉ ପ୍ରସାଦ କ'ଣ ହେଉଛି ସେଠିକି ଭୋଜି ତିନ ଟା ବେଳେ ଯିମା ସେ ପା ଜାଗର ଦିନ ଆମେ ପା ନିର୍ଜଳ ଥିବା ଆଉ ଖାଇବ ଅନ୍ନ ଖାଇବା କେମିତି ଠାକୁରଙ୍କର ଫଟୋ ବି ପୁଣି ଦିଆହେଉଛି

ହଉ ଯିବା ଆଉ ଗଲେ ସେହିଠି ଦେଖିବା ସେ ସେଦିନ ରାତିରେ ରହିବା ତମ ଘରଠି ଆଉ ଦୀପ ଜାଳିକି